ଆମର୍ ଘରେ ସକାଲୁ ଚା ବନା ଯାଇସି ଚିନି ଚା ପତି ମିଶେଇ କରି ତା ବାହାରେ ଆହୁରି ଟିକେ ଖାଣ୍ଟି କଲେ ସେନା ଆହୁରି ଟିକେ ଗୋଲମରିଚ ପଡ଼୍ସି ଗୋଲମରିଚ ପଡ଼ିଲା ପରେ ତୁଲସୀ ପତ୍ର ବି ପଡ଼୍ସି ତୁଳସୀ ପତ୍ର ପଡ଼ିଲା ପରେ ବହୁତ୍ ବଢ଼ିଆ ଲାଗ୍ସି ଆଉ ଆଉ ବିଭିନ୍ନ ପ୍ରକାର ମିଶ୍ରଣ କଲେ ଅଦା କରି ପାର୍ମାଁ କିମ୍ୱା ଲସୁଣ୍ ବି ଟିକେ କରି ଦେଲେ ବି ଆରୁ ଭଲ୍ ଲାଗ୍ବା ମାନେ ଦେହ ପ୍ରତି ହି ହିତକରକ ହେବା ଆଉ ଚା ପତି ଟିକେ କଡ଼ା ହେଇଥିଲେ ଆହୁରି ଭଲ୍ ଲାଗ୍ସି ଏ ପ୍ର ଏଇ ପ୍ରକାରେ ଏକା ଆମର ଚାଲିଛି ଆଉ ତାର୍ ପରେ ଆମର ପାନୀୟମାନେ ଏମିତି ମିଠା ପାଣି କି ବନାଉଛୁଁ ଯେନ୍ଟା କି ଚିନି ଲେମ୍ୱୁ ପାଣି ମିଶି କରି ଆମେ ତିଆରି କରି ପାରୁଛୁଁ ଯେନ୍ଟା କି ପୁରା ସ୍ୱାଦ ଲାଗୁଛି ପ୍ଲସ୍ ଦେହ କେ ବି ଭଲ୍ ଆରାମ୍ ଲାଗୁଛି ଆଗ୍କେ ବି ଏଇ ଭଳିଆ କଣ୍ଟିନ୍ୟୁ ରହିବ ବୋଲି ଆଶା ଅଛି ଆମର୍